ମଣିଷ ସୁସ୍ଥ ରହିବା ପାଇଁକା ହେଲେ ଯୋଗ ନିହାତି ଆବଶ୍ୟକ ଆମେ ସକାଳୁ ଯେମିତିକି ଡାଇବେଟିସ ଲୋକ ଟିଏ ଦୌଡ଼ା ଧାପଡ଼ା କରିବ ବାଟ ଯିବା ଆସିବା କରିବା ପାଇଁକି ଗୋଟିଏ କିଲୋମିଟର ନିହାତି ଦରକାର ଯିବା ଆସିବା କଲେ ହିଁ ରକ୍ତ ସଞ୍ଚାଳନ ଠିକ ହେବ ଏମତି ବି ସାଇକେଲିଙ୍ଗ କରିବା ଦୌଡ଼ା ଦୌଡ଼ି କରିବା ନଇଁକି କିଛି ବସିକି କାମ କରିବା ଏଥିପାଇଁ ରୋଗ ଫିଟିଙ୍ଗ ରହିବା ପାଇଁକା ଲୋକ ରୋଗରୁ ଠିକ୍ ସୁସ୍ଥ ରହିବା ପାଇଁକା ବହୁତ ପ୍ରକାର କଷ୍ଟ କରିବାକୁ ପଡ଼ିଥାଏ ରୋଗଟା ଏମିତି ଜିନିଷ ଥରେ ଲାଗିଗଲେ ଦେହରେ ଆଉ ଛାଡ଼େନି ମଣିଷ ତାର ପ୍ରତିକାର ପାଏନି ତେଣୁ କରି ନିଜ ସୁବିଧାରେ ନିଜେ ବଞ୍ଚିବାକୁ ହେଲେ ଯୋଗ କରିବାକୁ ପଡ଼ିଥାଏ ବସିବା ଉଠିବା ଖାଇବା ପିଇବା ଠିକ ଟାଇମରେ ସବୁ କରିବା ଚଲାବୁଲା ଟିକିଏ କରିବା ସାଇକେଲିଙ୍ଗ କରିବା ଦୌଡ଼ା ଧାପଡ଼ା କରିବା ନିଜେ ଫିଟିଙ୍ଗ ରହିବା ପାଇଁକା ସବୁ ଉପାୟରେ କାମ କରିବାକୁ ପଡ଼ିଥାଏ କଷ୍ଟ ହିଁ କଲେ ଝାଳ ବୋହିଲେ ଦେହରେ ହିଁ ପ୍ରତିଷୋଧକ ଶକ୍ତି ଠିକ ହୋଇଥାଏ ରୋଗ ବେମାର ହୁଏ ନାହିଁ ଯେଉଁ ପରିଶ୍ରମିକ ଲୋକ ତାକୁ କେବେ ରୋଗ ଲାଗେ ନାହିଁ